ପନ୍ଦର ଜାନୁଆରୀ ଦୁଇ ହଜାର କୋଡ଼ିଏ ଅଠେଇଶି ମାର୍ଚ୍ଚ ଦିହଜାର କୋଡ଼ିଏ କୋଡ଼ିଏ ମେ ଦୁଇ ହଜାର ବାଇଶି ପଚିଶି ଜୁନ୍ ଦୁଇ ହଜାର ତେଇଶି ଅଠର ଡ଼ିସେମ୍ବର ଦୁଇ ହଜାର ତେଇଶି